ଭାରତ ହେଉଛି କୃଷି ପ୍ରଧାନ ଦେଶ ପ୍ରାୟତଃ ଭାରତରେ ସମସ୍ତେ କୃଷିକୁ ଆପଣେଇଛନ୍ତି କିନ୍ତୁ ତାହା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି କୃଷିକାର୍ଯ୍ୟ ଆଉ ଠିକ୍ ଭାବରେ ଭାରତରେ କରାଯାଉ ନାହିଁ ଲୋକମାନେ ବାହାରକୁ ପଳେଇ ଯାଉଛନ୍ତି କିନ୍ତୁ ଏଇ ଏସ୍ଏଚ୍ଜି ମାଧ୍ୟମରେ ଏବେ ପଶୁପାଳନ କୁକୁଡ଼ା ରଖୁଛନ୍ତି ଗାଈ ଛତୁ ଚାଷ ମତ୍ସ୍ୟ ଚାଷ ଏସବୁ କରିପାରୁଛନ୍ତି ଆମର ଧାନ ଚାଷରୁ ଧାନ ବାହାରିଲା ଯେଉଁ ଅଗାଡ଼ିଟା ବାହାରିଲା ତାହା ଆମେ ଚକଡ଼ା ଆକାରରେ ଗାଈକୁ ଦେଇପାରିବା ଖାଇବାକୁ ବିରିର ଚୋପା କୋଳଥର ଚୋପା ଯୋଉଗୁଡ଼ା ଛୋଟ ଛୋଟ ମାନେ ଯୋଉଟା ନ ବଢ଼ିପାରିଲା ଠିକ୍ସେ ହେଇପାରିଲାନି ସେଗୁଡ଼ାକ ଆମେ ଦାନା ଆକାରରେ କୁକୁଡ଼ାକୁ ଦେଇପାରିବା ଗାଈକୁ ଖାଇବାକୁ ଦେଇପାରିବା ଆଉ ଅନ୍ୟାନ୍ୟ ପଶୁ ପକ୍ଷୀମାନଙ୍କୁ କୃଷିଜାତ ଦ୍ରବ୍ୟରୁ ମଧ୍ୟ ସେମାନଙ୍କୁ ଖାଦ୍ୟ ଯୋଗେଇ ପାରିବା କିନ୍ତୁ ସଠିକ୍ ଭାବରେ କୃଷିକାର୍ଯ୍ୟ କରାଗଲେ ସରକାରଙ୍କ ପ୍ରୋତ୍ସାହନ ମିଳିଲେ ଠିକ୍ ଭାବରେ ହେଲେ କୃଷି ଜାତୀୟ ଦ୍ରବ୍ୟ ଉତ୍ପାଦନ ହୋଇପାରିବ ଆଉ ପଶୁ ତା'ଦ୍ଵାରା ପଶୁମାନଙ୍କୁ ମଧ୍ୟ ଖାଦ୍ୟ ଠିକ୍ ଭାବରେ ଯୋଗାଯାଇ ପାରିବ ଦରକାର ପ୍ରୋତ୍ସାହନ ଟିକେ ସରକାରଙ୍କର କୃଷି ପାଇଁ ସମସ୍ତଙ୍କ ପାଇଁ ଯୋଉ ଏସ୍ଏଚ୍ଜି ମହିଳାମାନେ ସେମାନେ ଯୋଉ ତାଙ୍କର ଲେବର୍ କରୁଛନ୍ତି ଏଫର୍ଟ ଦେଉଛନ୍ତି କାର୍ଯ୍ୟରେ ମତ୍ସ୍ୟ ଚାଷରେ ଛତୁ ଚାଷ ହେଉ ପଶୁ ପାଳନ ଗୋ'ପାଳନ ଯାହା କରୁଛନ୍ତି ସେମାନଙ୍କୁ ମଧ୍ୟ ସାହାଯ୍ୟ ସୁଯୋଗ ଦିଆଗଲେ ସେମାନେ ବି ଆଗକୁ ଯାଇପାରିବେ